ହ୍ୟାଲୋ ଭାଇ ଦୁର୍ଗା ହୋଟେଲ୍ରୁ କହୁଥିଲେ କି ମତେ ଚିହ୍ନି ପାରିଲେ ତ ମୁଁ ସନାତନ କହୁଥିଲି ହଁ ଭାଇ ଟିକେ ମୁଁ ଆଜି ଟିକେ ଅଲଗା ଜାଗାକୁ ପଳେଇଆସିଛି ଆଉ ଏଇ କାଳିଆ ଶୁଳାଟେ ପଳେଇଆସିଛି ତ ମୁଁ ଯେଉଁ ଅର୍ଡ଼ରଟା କରିଥିଲି ସେଇଟା ମତେ ଆମ ଘରେ ନ ପଠେଇକି ଟିକେ କାଳିଆ ଶୁଳ ପଠେଇ ଦେଇଥିଲେ ଭଲ ହେଇଥାନ୍ତା ଆଉ ହଁ ହଁ ମୁଁ ଫୋନ ପେ କରିଦଉଛି ଆଉ ତୁମେ ଆସିକି ଦେଇକି ଯିବ ଆଉ ସେ ଡେଲିଭରି ବୟକୁ କହିଦବ ନା ସେ ଆସିକି ଟିକେ କାଳିଆ ଶୁଳାରେ ମତେ ଫୋନ କରିବ ନମ୍ବର ତ ଅଛି ହଁ ହଁ ହଉ ହଉ ଥ୍ୟାଙ୍କ ୟୁ